ଆମର ମାତୃଭାଷା ହେଉଛି ଓଡ଼ିଆ ଭାଷା ତେଣୁ ଆମେ ଓଡ଼ିଆ ଭାଷାକୁ ଉପରେ ଗୁରୁତ୍ୱ ଦେବା ଉଚିତ ତା' ଉପରେ ପ୍ରାଧାନ୍ୟ ଦେବା ଉଚିତ ଭାରତରେ ଓଡ଼ିଆ ଭାଷାକୁ ମୁଖ୍ୟତଃ ଗୁରୁତ୍ୱ ଦେବା ନିହାତି ଆବଶ୍ୟକ ତେଣୁ ସାଂସ୍କୃତିକ ବିନିମୟ ଆମର ସଂସ୍କୃତି ବି ଓଡ଼ିଆ ତେଣୁ ଆମର ଓଡ଼ିଆ ଭାଷାରେ ଆମ ସଂସ୍କୃତି ଆମର କଥାବାର୍ତ୍ତା ଯୋଗାଯୋଗ ଆମକୁ ଓଡ଼ିଆ ଭାଷାରେ ଆମେ କରୁଛେ ତେଣୁ ଆମର ଭାରତରେ ମାନେ ଭାରତରେ ହଉ କିି ଓଡ଼ିଶାରେ ଓଡ଼ିଶାରେ ମୁଖ୍ୟତଃ ଓଡ଼ିଆ ଭାଷା ମାନେ ପ୍ରସିଦ୍ଧ ତେଣୁ ଆମେ ବିଭିନ୍ନ ପ୍ରକାର ଯୋଗାଯୋଗରେ ମଧ୍ୟ ଓଡ଼ିଆ ଭାଷା ପ୍ରୟୋଗ କରୁଛେ ତ ଆମର ଏବେ ନିହାତି ଅବିକା ଅଲାଇନ୍ରେ କିଛି ବି ମାନେ କଲ୍ ଫଲ୍ ଆସିଲା କି କ'ଣ ଆସିଲା ପ୍ରାୟତଃ ହିନ୍ଦୀରେ ଏ ମାନେ ଫୋନ ଆସଛି କି ଇଂଲିଶରେ ଫୋନ ଆସିଲାଣି ନିହାତି ଆମକୁ ଅସୁବିଧା ହବ ଆମେ ଓଡ଼ିଆରେ କଥାବାର୍ତ୍ତା କରିବା ପାଇଁ ଆମେ ସିନା ପାଠ ପଢ଼ିଛୁ ଆମେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିଦେଉଛୁ ଯେଉଁମାନେ ପାଠ ପଢ଼ିନାହାନ୍ତି ସେମାନଙ୍କୁ ତ ହିନ୍ଦୀ ବୁଝିପାରିବେନି କି ଇଂଲିଶ ବୁଝିପାରିବେନି ସେମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ତେଣୁ ଆମର ଯେତିକି ଆମର ଯୋଗାଯୋଗରେ ଓଡ଼ିଆ ଭାଷାର ଦରକାର ତା'ଠୁ ଅଧିକ ଆବଶ୍ୟକ ହେଉଛି ଆମେ ତାକୁ କାର୍ଯ୍ୟରେ ଲଗାଇ ଓଡ଼ିଆ ଭାଷା ଆମକୁ ପ୍ରସିଦ୍ଧ ଯେମିତି ଆମେ ଅବିିକା ଓଡ଼ିଆ ମିଡ଼ିୟମ୍ରେ ପାଠ ପଢ଼ୁଛେ ଆମକୁ ଇଂଲିଶ ପଢ଼ୁଛେ ତା' ବି ସହିତ ହିନ୍ଦୀ ବି ପଢ଼ୁଛେ ତ କିନ୍ତୁ ଯେଉଁମାନେ ହିନ୍ଦୀ ଇଂଲିଶ ପଢ଼ୁଛନ୍ତି ସେମାନଙ୍କୁ ତ ଓଡ଼ିଆ ପଢ଼ାଯାଉନି ନା ତ ନିହାତି ଆମକୁ ଓଡ଼ିଆ ଭାଷାକୁ ଉପରେ ଗୁରୁତ୍ୱ ଦେବା ଉଚିତ ହିନ୍ଦୀ ଯେମିତି ଆମ ରାଷ୍ଟ୍ରଭାଷା ଓଡ଼ିଆ ମ ମଧ୍ୟ ସେମିତି ଆମର ମାତୃଭାଷା ତେଣୁ କେବଳ ରାଷ୍ଟ୍ରଭାଷା ପ୍ରତି ଗୁରୁତ୍ୱ ଦେଲେ ହେବନି ମାତୃଭାଷା ପ୍ରତି ମଧ୍ୟ ଗୁରୁତ୍ୱ ଦେବା ଉଚିତ ତେଣୁ ବହୁତ ବଡ଼ ଭୂମିକା ମାନେ ପ୍ରୟୋଗ କରି ଆମର ହେଉଛି ଓଡ଼ିଆ ଭାଷା ତେଣୁ ଆମେ ନିହାତି ଓଡ଼ିଆ ଭାଷା ପ୍ରତି ଧ୍ୟାନ ଦେବା ଉଚିତ ଓଡ଼ିଆ ପାଇଁ ଭଲ ସେ ପଢ଼ି ଶିଖିବା ଉଚିତ ଲେଖି ଶିଖିବା ଉଚିତ କହି ଶିଖିବା ଉଚିତ ଆଉ ଜଣେ ଭାରତୀୟ ନାଗରିକ ଜଣେ ଭାରତୀୟ ନାଗରିକ ହିସାବରେ ଯେଉଁ ଓଡ଼ିଆ ଭାଷାର ମାନେ କହିବା ଲେଖିବା ଆଉ ମାନେ କ'ଣ ପଢ଼ିବା ଶୈଳୀରେ ମାନେ ନିହାତି ଜଣାଥିବା ଦରକାର ତେଣୁ ଏଥିପ୍ରତି ସରକାର ନିହାତି ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିବା ଉଚିତ ମୁଁ ତ ମାନେ କହିବା ପାଇଁ ଚାହିଁ ଏତିକି ଯେ ନିହାତି ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିବା ଉଚିତ ଯାହାଦ୍ୱାରା ପ୍ରତ୍ୟେକ ଲୋକ କିଛି ନା କିଛି ଓଡ଼ିଆ କହି ତ ପାରିବେ ବୁଝିପାରିବେ ଏହାଦ୍ୱାରା ଲୋକମାନଙ୍କର କିଛି ଉପକାର ମଧ୍ୟ ହେବା ନିହତି ବ୍ୟବସାୟୀରେ ହଉ ମଧ୍ୟ ବ୍ୟବସାୟରେ ମଧ୍ୟ ଯେଉଁମାନେ ବାହାର ଦେଶରୁ ଆସୁଛନ୍ତି ସେମାନେ ଓଡ଼ିଆ ଭାଷା ମାନେ ବୁଝିପାରୁ ନାହାନ୍ତି ତ ସେମାନେ ଓଡ଼ିଶାକୁ ଆସୁଛନ୍ତି ତ ସେଠି ମାନେ ଓଡ଼ିଶା ବେପାରୀ ମାନେ ତାଙ୍କୁ ମାନେ ଠିକ୍ ସେ ଆଟେଣ୍ଡ କରିପାରୁନାହାନ୍ତି ଠିକ୍ ସେ ମାନେ କଥାବାର୍ତ୍ତା କି କ'ଣ ଯୋଗାଯୋଗ ହେଇପାରୁନି ଆମ ସଂସ୍କୃତିରେ ମଧ୍ୟ ସଂସ୍କୃତି ଆମେ ଯେତେବେଳେ ଆମ ସାଂସ୍କୃତିକ କିଛି କାର୍ଯ୍ୟକ୍ରମ ହେଉଛି ସେଠି ଓଡ଼ିଆ ଭାଷାରେ ଆମେ କଥାାର୍ତ୍ତା କରୁଛୁ ବାହାରୁ ଯେଉଁ ଲୋକମାନେ ଆସୁଛନ୍ତି ସେମାନେ ହୁଏ ତ କିଛି ବୁଝିପାରୁନାହାନ୍ତି ଶୁଣିପାରୁନାହାନ୍ତି ତ ସେଥିରେ ମଧ୍ୟ ଆମକୁ ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବାକୁ ପଡ଼ିବ ଯେମିତି ସମସ୍ତ ସେଠି କିଛି ନା କିଛି ବୁଝିପାରିବେ ଓଡ଼ିଆ ଭାଷା ବିଷୟରେ ତ ଆମର ନିହାତି ବହୁତ ବଡ଼ ଉପକାର ହେବ ତେଣୁ ଓଡ଼ିଆ ଭାଷା ବହୁତ ବଡ଼ ଭୂମିକା ଗ୍ରହଣ କରେ ଆମକୁ ସେଥିପ୍ରତି ଧ୍ୟାନ ଦେବା ଉଚିତ ଧନ୍ୟବାଦ